ଗ୍ରୀଷ୍ମ ଋତୁରେ ଗଛଗୁଡ଼ିକ ବଞ୍ଚିବା ବହୁତ କଷ୍ଟ ନା ବହୁତ ଖରା ପାଣି ଅଭାବରୁ ଗଛ ଗୁଡ଼ିକ ବଞ୍ଚେ ନାହିଁ ମରିଯାଏ ଯେତେ ପାଣି ଦେଲେ ବି ମରେ ନାହିଁ ଏ ମରିଯାଏ

ବହୁତ ପାଣି ଲାଗେ ଗ୍ରୀଷ୍ମ ଋତୁରେ ଗଛଗୁଡ଼ିକ ବଞ୍ଚେଇବା ପାଇଁ ଶୀତଦିନେ ଗଛଗୁଡ଼ିକ ଜଲ୍ଦି ବଞ୍ଚିଯାଏ କାହିଁକିନା କୁହୁଡ଼ି ପଡ଼େ ପାଣି କମ୍ ଲାଗେ ଶୀତ ମାଟିଟା ଥଣ୍ଡା ରୁହେ ଗଛ ଗୁଡ଼ିକ ଜଲ୍ଦି ବଞ୍ଚିଯାଏ ସେ ଶୀତଦିନେ ତା' ଗଛ ମୂଳରୁ ସବୁ ମାଟି ଘାସ ଉପାଡ଼ି ତା' ମୂଳରେ ଖତ ଦେଇ ପାଣି ଫାଣି ଦେଲେ ଗଛଗୁଡ଼ିକ ଭଲ ବଢ଼େ ଭଲ ଫଳ ଦିଏ ପୋକ ଲାଗେ ନାହିଁ ଶୀତଦିନେ ବହୁତ ଭଲ ଫଳଟିଏ ଦିଏ ଗଛ ଶୀତଦିନେ ଗଛଟି ଉଜ୍ଜ୍ୱଳ ଦେଖାଯାଏ ଗଛଗୁଡ଼ିକ ଦେଖିଲେ ଶୀତଦିନେ ପେଟ ପୁରିଯାଏ ଯେ କଅଁ କଅଁଳ ଗଛଗୁଡ଼ିକ ଦେଖାଯାଏ ଶୀତଦିନର ହାଲୁକା ପବନ ଶୀତ ଦିନେ କୁହୁଡ଼ି ଦ୍ୱାରା ଗଛଗୁଡ଼ିକ କାକର ପଡ଼ୁଥିବ ସେ ଗଛ ଗୁଡ଼ିକ ଯେମିତି ତାଜା ରହୁଥିବ ସବୁବେଳ ପାଇଁ ତାଜା ଗଛରେ ପାଣି ବି ବେଶୀ ଦେବା ପାଇଁ ପଡ଼େ ନାହିଁ ଗଛ ଗୁଡ଼ିକ ଜଲ୍ଦି ବଞ୍ଚିଯାଏ ସୁନ୍ଦର ଲାଗେ ଭଲ ଫଳ ଦିଏ ଗଛଗୁଡ଼ିକ ବହୁତ ଯତ୍ନରେ ହିଁ ରୁହେ ଗଛ ଶୀତଦିନେ ଖରାଦିନେ ଏସବୁ କିଛି ହେଇପାରେ ନାହିଁ ଖରାଦିନେ ଏସବୁ ଖରାର ତାପମାତ୍ରାରେ ଗଛଗୁଡ଼ିିକ ଗ୍ରୀଷ୍ମଋତୁରେ ମରିଯାଏ